ଧାନ୍ ଚାଷ୍ କର୍ସୁଁ ଆଲୁ ଚାଷ୍ କର୍ସୁଁ ମାଖନ୍ ଚାଷ୍ କର୍ସୁଁ ପିଆଜ କର୍ସୁଁ ଟମାଟ୍ର କର୍ସୁଁ ଆମର୍ ଊଡ଼ିଶା ନ ସବୁଚାଷ ହେସୀ କେନ୍ ଚାଷ୍ ନାଇ ହେସୀ କଥା ନାଇନ ସବୁ ଚାଷ୍ ହେସି ଧାନ୍ ଚାଷ୍ ଆଳୁ ହେସି ପିଆଜ ହେସି ପାତଲ ଟମାଟର ପାତଲ୍ଘଣ୍ଟାା ଚାଷ୍ ହେସି ମିର୍ଚ୍ଚା ଚାଷ୍ ହେସି ସବୁ ହେସି ଆମର୍ ଓଡ଼ିଶା ନୁ କେନ୍ ଚାଷ୍ ନାଇ ହଏ ବୋଲି କଥା ନାଇନ ସବୁ ଚାଷ୍ କର୍ସୁଁ ଆଉ ସବୁ ଚାଷ୍ ହେସିଁ ଇ ଧାନ୍ ପିଆଜ୍ ଆଲୁ ଉଇଟ ମାଖନ୍ ପାତଲ୍ଘଟା ମିର୍ଚ୍ଚା ସବୁ ଚାଷ ହେସି ଆମର୍ ଇନୁ ବୋଲିକରି କଥା ନାଇନ ଆମେ ସବୁ ଚାଷ୍ ହେସି ଆମେ ଏଇ ଚାଷ୍ ମାନେ କର୍ସୁଁ ସବୁ ଜିନିଷ୍ ପାତଲଘଟା ଟମାଟର